ଆଜିକାଲି ଆମ ଦେଶରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ପାଇଁ ବିଭିନ୍ନ ସଂଗଠନ ଅଛି ପୁଣି କେତେକ ରାଜନୈତିକ ଦଳ ମଧ୍ୟ ସେମାନେ ମଧ୍ୟ ବିଭିନ୍ନ ପ୍ରକାରର ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି ଯେମିତି ଆମ ଦେଶରେ କ୍ରିକେଟ ଉପରେ ଆୟୋଜନ କରୁଥିବା ଆମ ଭାରତର ସଂଗଠନ ହେଉଛି ବି ସି ସି ଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ୍ ସେ ଆମ ଦେଶର ସମସ୍ତ ପ୍ରକାର କ୍ରିକେଟରେ ଆୟୋଜନ ହେଉଥିବା ସମସ୍ତ ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ସେ ନିଜ ଅକ୍ତିଆରେ ରହି କରାଇଥାଏ ଏବଂ ସେଥିରୁ ଭଲ ପିଲାକୁ ବାଛି ସେ ଜାତୀୟ ଦଳରେ ସ୍ଥାନ ଦେଇଥାଏ ସେମିତି ଫୁଟବଲ୍ ଉପରେ ମଧ୍ୟ ଆମ ଦେଶରେ ଗୋଟେ ସଂଗଠନ ଅଛି ଯାହା ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ଅଛି ସେ ଆମ ଦେଶରେ

ସେ ହକିର ବିଭିନ୍ନ ପ୍ରକାର ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥାଏ ସେମିତି ଆମ ଅଲିମ୍ପିକ ପାଇଁ ଆମ ଦେଶରେ ମଧ୍ୟ ଏକ କମିଟି ଅଛି ସିଏ ସେଠାରୁ ବିଭିନ୍ନ ପିଲାମାନେ କେମିତି ବାହାରିିବେ ସେଟା ଚେଷ୍ଟା କରି ଆୟୋଜନ କରି ସେଠାରୁ ଶ୍ରେଷ୍ଠ ବିବେଚିତ ଖେଳାଳିମାନଙ୍କୁ ଅଲିମ୍ପିକ୍ସ୍କୁ ପଠାଇଥାଏ ସେମିତି ଆମର ବିଭିନ୍ନ ପ୍ରକାର ସଂଗଠନ ଅଛି ସବୁ କ୍ଷେତ୍ରରେ ପୁଣି କେତେକ ରାଜନୈତିକ ଦଳମାନେ ମଧ୍ୟ ସେମାନେ ନିଜର ଫାଇଦା ପାଇଁ ସେମାନେ ବିଭିନ୍ନ ପ୍ରକାର ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରିଥାନ୍ତି ଯେମିତି ସେ ଟୁର୍ଣ୍ଣାମେଣ୍ଟ ସେମାନେ କିଛି ମାତ୍ର ଲାଭ ପାଇଯିବେ ସେମିତି ମଧ୍ୟ ସେମାନେ ଦେଖିଥାନ୍ତି ସେମିତି ଦେଖିବାକୁ ଗଲେ ଜାତୀୟ ସ୍ତରରେ ହେଉ କି ଆନ୍ତର୍ଜାତୀୟ ସ୍ତରରେ କିମ୍ବା ଆମ ଗ୍ରାମାଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାରର କ୍ରିକେଟ ଟୁର୍ଣ୍ଣାମେଣ୍ଟମାନ ଆୟୋଜନ ହୋଇଥାଏ ଏବଂ ସେଗୁଡ଼ିକୁ ବିଭିନ୍ନ ସଂଗଠନ ସେମାନେ ଆୟୋଜନ କରିଥାନ୍ତି